ମଣିଷ ସର୍ବଦା ମାନସିକ ଶାନ୍ତି ପାଇଁ ଦୌଡ଼ୁଥାଏ ମାତ୍ର ସେ ମାନସିକ ଶାନ୍ତି ପାଇପାରେନାହିଁ କିନ୍ତୁ ମୋତେ ସେହିପରି ଶାନ୍ତି ଅନୁଭବ ହୁଏ ଯେତେବେଳେ ମୁଁ ବଗିଚାରେ ଫୁଲମାନଙ୍କ ସହିତ ଖେଳେ ସେହି ଫୁଲମାନଙ୍କ ସହିତ ଖେଳିବା ସମୟରେ ସେମାନଙ୍କର ବାସ୍ନା ସେମାନଙ୍କ ରଙ୍ଗ ମୋତେ ବହୁ ଆକୃଷ୍ଟ କରିଥାଏ କିନ୍ତୁ ସବୁ ସ୍ଥାନରେ ଏହିପରି ବଗିଚା ମିଳିବା ସମ୍ଭବ ହୁଏନାହିଁ ବ୍ୟସ୍ତବହୁଳ ଜୀବନରେ ସବୁ ବେଳେ ପଡ଼ିଆକୁ ଯାଇକି ବା ବଗିଚାକୁ ଯାଇକି ବୁଲିବା ସମ୍ଭବ ହୁଏ ନାହିଁ ତେଣୁ ମୁଁ ବଗିଚାଟିଏ ନିଜ ବାରିପଟେ ରଖିକି ସେଥିରେ କାମ କରିବାର ଲାଗି ମୋତେ ବହୁତ ଭଲଲାଗେ ତେଣୁ ସେହି ବଗିଚା ତିଆରି କରି ସେଥିରେ କେମିତି ମୁଁ ନିଜର ଆମୋଦପ୍ରମୋଦ କରିପାରିବି ନିଜର ମାନସିକ ଶାନ୍ତି ପାଇପାରିବି ସେଥିପାଇଁ ମୁଁ ସର୍ବଦା ଚେଷ୍ଟା କରେ ଓ ତେଣୁ ମୁଁ ସେ ତାକୁ ଏକ ପେଶା ଭାବରେ ବା ନିଶା ଭାବରେ ମୁଁ ଗ୍ରହଣ କରି ମୁଁ ବଗିଚା କାମ କରିଥାଏ ଆଉ ଏଇଟା କରିବା ପାଇଁ ଏଇଠି ମୋତେ ପ୍ରେରଣା ମିଳିଲା ଯେ କିଭଳି ଭାବରେ ଏହି ସମାଜରେ ଏକ ନୂତନ ରାସ୍ତା ଆମେ ଆପଣାଇବା ଖୁସି ପାଇବା ପାଇଁ ଆଉ ସେ ଖୁସି ପାଇଁ ହିଁ ମୁଁ ଏହିସବୁ ଆପଣାଇଛି ଆଉ ଏଥିରୁ ହିଁ ମୋତେ ବହୁତ ସୁବିଧା ଏବଂ ସୁଫଳ ମିଳିଥାଏ